ହଁ ମୁଁ ଜଣେ ପେସେଣ୍ଟ୍ କହୁଥିଲି

ମୁଣ୍ଡ ବିନ୍ଧା ହେଉଛି ହଁ ଆପଣଙ୍କ ମେଡ଼ିକାଲ୍ କେଉଁଠି ହଁ ହେଲାଣି ଆଠ ଦଶ ଦିନ ହେଲା ନାଇଁ ମେଡ଼ିସିନ୍ ଖାଇନି ନାଇଁ ଆଁ ଆ କେତେଟାକୁ ମେଡ଼ିକାଲ୍ ଖୋଲୁଛନ୍ତି ଆଁ କେତେଟାକୁ ଶନିବାର ଏକା ସବୁଦିନ ନାଇଁ ନର୍ମଦା ରାଉତ ହାଁ ହଉ ଠିକ୍ ଅଛି ନାଇଁ ମୁଣ୍ଡ ବିନ୍ଧା ମୁଣ୍ଡ ବିନ୍ଧା ହେଉଛି

ହଁ ଆପଣ ମେଡ଼ିକାଲ୍ କେଉଁଠି ଆପଣଙ୍କର ମେଡ଼ିକାଲ୍ କେଉଁଠି ହଁ ହଉ ଠିକ୍ ଅଛି ହଁ ହଉ ଠିକ୍ ଅଛି ଶନିବାର ଦଶଟା

ଟିକେଟ୍ କେତେ ଟଙ୍କା